ଆମେ କେଉଁଝର ଭିତରେ ଘଟଗାଁ ଅଛି ଘଟଗାଁକୁ ଯାଇକି ଏକୁଟିଆ ବୁଲିକି ଆସିଛୁ କି ତା'ଆଗକୁ ଆଉ ଆଉ ପାଞ୍ଚ କିଲୋମିଟର ଆଗକୁ ଗୁଣ୍ଡିଚା ଘାଇ ଅଛି ଆମେ ଏକୁଟିଆ ଯାଇକି ବୁଲିକି ମାନେ ଏମିତି ଟିକେ ସମୟ କଟାଇକି ଆସିଛୁ ୟେ ଆମକୁ ବହୁତ ଭଲ ଲାଗିଛି କାହାର ବି ସାହାଯ୍ୟ ନେଇ ନେଇନୁ ଆଉ ସେଥିପାଇଁ ଆଉ ମୋତେ ବହୁତ ଖୁସି ବି ଲାଗିଥାଏ ଆଜି ଘରେ କହୁଥିବେ ଏକୁଟିଆ ଯାଇକି ବୁଲିକି ଆସିପାରିବୁନା ଆମେ ଗର୍ବ କରିକି କହିଚୁ ଯେ ହଁ ଏଇ ଏଇଟା ଗୋଟେ କଥା ଆମେ ଏକୁଟିଆ ଯାଇକି ବୁଲିକି ଆମ ଆସିପାରିବୁନୁ ଘରେ ଏମିତିରେ ବି ଛାଡ଼ୁନଥିବେ ମାନେ ଯାଆନି ଏକୁଟିଆ ମାନେ ବୁଲିକି ଆସେନି ଆମେ ଘରେ ବି ଟ୍ୟାଲେଣ୍ଟ ଦେଖାଇକି ମାନେ ଆମେ ଯାଇଛୁ ଏକୁଟିଆ ବୁଲିକି ଆସିଛୁ ଏମିତି କିଛି ଜାଗା ମାନେ ଏଇ ଯେମିତି କହିଲେ ଘଟଗାଁ ଗୁଣ୍ଡିଚା ଘାଇ ସେଇପରି ଆମେ ଯାଇକି ମାନେ ଏମିତି ଆମ ଭିତରେ ଆମେ ସମୟ ବିତାଇକି ଆସିଛୁ ମୁଁ ବହୁତ ଖୁସି ବି ଲାଗିଥାଏ ଆଉ ମୁଁ ଏକୁଟିଆ ଯାଉଥିବାରୁ ଖୁସି ଲାଗିଥିବାରୁ ମାନେ ଗୋଟେ ଗର୍ବ କରିବାର ମାନେ ଗୋଟେ ଜିନିଷ ମାନେ ଆମେ ଯାଇନୁ ନା ଆଗରୁ ଏକୁଟିଆ ମାନେ ବାହାରକୁ ଏକୁଟିଆ ଯାଇଥିବାରୁ ଆମକୁ ବହୁ ମାନେ ଦିନେ ଏରା ହେଇକି ମାନେ ବୁଲିକି ସମୟ କଟାଇକି ଆସିଛି ସେ ଜିନିଷ ମାନଙ୍କରେ ଏମିତି ଦିନରେ ଆସିବା କି ମାନେ ଭଲ ଲାଗୁଛି ବହୁତ ବୁଲା ବୁଲି କରିକି ଆସି ଏମିତି ମଜାମସ୍ତି କରିଛୁ ମାନେ ଏମିତି ଆଉ